ଆମ ଗାଁ ଓ ପରିବାରରେ ଯଦି ଝଗଡ଼ା ହୁଏ ଗାଁର ମୁଖ୍ୟମାନେ ଥାଆନ୍ତି ସେମାନଙ୍କୁ ଆଗରୁ ଜଣାଇଥାନ୍ତି ଯେ ପରିବାର ଭିତରେ ଆମର ଝଗଡ଼ା ହୋଇଛି ଆପଣ ଆସନ୍ତୁ ଟିକିଏ ସମାଧାନ କରିବେ ତେଣୁକରି ସନ୍ଧ୍ୟାବେଳେ ସେମାନେ ଆସନ୍ତି ପରିବାରକୁ ବସାଇ ଗୋଟିଏ ଯାହା ସମସ୍ତଙ୍କୁ ବୁଝିଲା ଭଳିଆ କଥା କହି ପରିବାରର ଯାହା ରାଗରୁଷା ଥାଏ ସେମାନେ ତାଙ୍କୁ ଏକାଠି କରି ଝଗଡ଼ାଟା ସମାଧାନ କରନ୍ତି ଆମ ଗାଁରେ ମାନେ ଯାତ୍ରା ହୋଇଥିଲା ଯାତ୍ରାରେ ଆମ ପରିବାର ସହ ଟିକେ ଝଗଡ଼ାଝାଟି ହୋଇଥିଲା ଗାଁର ମୁଖିଆମାନଙ୍କୁ ଡାକିଲେ ଆଉ ଘରର ମେମ୍ବରମାନଙ୍କୁ ଡାକି ତାଙ୍କୁ ବସାଇ ଗୋଟିଏ ସମାଧାନ କଲେ ଆଉ ଆଉ ଏହିପରି ଗାଁ ଗହଳିରେ ଯଦି ଝଗଡ଼ାଝାଟି ହୁଏ ଗାଁର ମୁଖିଆମାନଙ୍କୁ ଡାକନ୍ତି ଗାଁର କମିଟି ଲୋକଙ୍କୁ ଡାକି ଗାଁର ଝଗଡ଼ାଝାଟି ଯାହାକି ପରିବାରରେ ଝଗଡ଼ା ହେଲେ ତାକୁ ସମାଧାନ କରନ୍ତି